ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ ସେ ଆମର ରାଜ୍ୟ ପାଇଁ ବହୁତ କିଛି କରିଛନ୍ତି ଯେମିତିକି ହସ୍ପିଟାଲ୍ ଫସ୍ପିଟାଲରେ ଆମର ହେଲଥ୍ କାର୍ଡ଼ କରିଛନ୍ତି ଗରିବ ଲୋକଙ୍କ ପାଇଁ ମାନେ ମାଗଣାରେ ଚାଉଳ ଚାଉଳ ପାଇପାରିବେ ଗରିବ ଗରିବ ଲୋକମାନେ ଆଉ ଆଉ ହେଲଥ୍ କାର୍ଡ଼ ତ କରିଛନ୍ତି ଆଉ ସେ ମିଶନ୍ ଶକ୍ତି ସବୁ ନାରୀମାନଙ୍କ ପାଇଁ ମିଶନ୍ ଶକ୍ତି ବି କରିଛନ୍ତି ଯୋଉ ମାନେ ଯୋଉଥିରେ କି ଇଏ ଆମର ନାରୀମାନେ ବେରୋଜଗାର ନାରୀମାନେ ସବୁ ମାନେ କାମ ପାଇପାରିବେ ରୋଜଗାର କରିପାରିବେ ଆଉ ତା ସହିତ ଆମର ସୁର ରାଉତରାୟ ଏମିତି ଆମ ବିରୋଧି ଦଳ ଆମର କଂଗ୍ରେସ୍ର ସିଏ ଭଲ ଭଲ କମେଣ୍ଟ୍ ଦିଅନ୍ତି ସବୁ ମାନେ ପାର୍ଟି ଅପୋଜିସନ୍ ପାର୍ଟି ନେତାଙ୍କ ଉପରେ ସେ ଅପରାଜିତା ଷଡ଼ଙ୍ଗୀ ଆମର ବିଜେପିର ସିଏ ବି ମାନେ ସେ ବି ଭଲ ଭଲ ମାନେ ଆମର ଇଏ କରନ୍ତି ଉନ୍ନତି ଆଡ଼କୁ ଯାଆନ୍ତି ଇଏ କରନ୍ତି